ହଁ ଆମେ ଖୋଲା ପାଣିରେ ପହଁରିବାକୁ ହେଲେ ପ୍ରଥମେ ପାଣିର ଗତିବିଧିକୁ ଲକ୍ଷ୍ୟ କରିବାକୁ ହେବ ଦ୍ଵିତୀୟରେ ଲାଇଫ ଜ୍ୟାକେଟ ପିନ୍ଧିବା ଏହା ପିନ୍ଧିବା ଦ୍ଵାରା ପାଣି ଆମେ ବୁଡ଼ିବାର ସମ୍ଭାବନା ନାହିଁ ଅର ପାଣିରୁ ଉଠିକି ଆସିପାରୁ ଆଉ ଦ୍ଵିତୀୟରେ ସମୁଦ୍ର ହ୍ରଦରେ ଆମେ ଅକ୍ସିଜେନ ଥଳୀ ନେଇକି ଯାଇଥାଉ ଏହାଦ୍ଵାରା ଆମେ ପାଣିରେ ବୁଡ଼ିବା ନାହିଁ ଅର ଅତ୍ୟାଧୁନିକ ପୋଷାକ ପିନ୍ଧିବାରୁ ଏହା ପାଣିର ଚାପକୁ ଆମକୁ ଅଟକାଇ ପାରେ ନାହିଁ ଏହାଦ୍ଵାରା ଯାହାଫଳରେ ଆମେ ଆସି ପାରିଥାଉ ନଦୀର ବା ମଝିରେ ଯେଉଁ ବାଡ଼ ଦିଆ ହୋଇଥାଏ ଏହାଦ୍ଵାରା ଯେଉଁ ଲୋକ ପହଁରା ଜଣା ନଥାଏ ସିଏ ସେଇଠି ଲାଗିଯାଇଥାଏ ଓ ମୃତ୍ୟୁ ତାହାର ଘଟେ ନାହିଁ ଯାହାଫଳରେ ସେ ବଞ୍ଚିଯାଇଥାଏ